ଆଜିର ଦୁନିଆରେ ଟେକ୍ନୋଲୋଜି ମଣିଷ ସମାଜକୁ ଏତେ ଆଗକୁ ନେଇ ଯାଇଛି ଯେ ଲୋକମାନେ ଘରେ ବସି ମଧ୍ୟ ସମସ୍ତ କାଗଜପତ୍ର କାର୍ଯ୍ୟ କରିପାରୁଛନ୍ତି ଓଡ଼ିଶାରେ ଅନେକ ଗୁଡ଼ିଏ ଦର୍ଶନୀୟ ସ୍ଥାନ ଅଛି ଏହି ଦର୍ଶନୀୟ ସ୍ଥାନଗୁଡ଼ିକୁ ଲୋକମାନେ ଯେତେବେଳେ ବି ଦେଶ ବିଦେଶରେ ବୁଲିବା ପାଇଁ ଆସିଥାନ୍ତି ଏଠିକି ସେତେବଳେ ନୂଆ ନୂଆ ଟେକ୍ନୋଲୋଜି ଦ୍ୱାରା ଲୋକମାନେ ଘରେ ବସି ସେହି ଯାଗା ବୁଲି ଯାଇପାରନ୍ତି ଓ ରସିଦ ମଧ୍ୟ କଟିଥାନ୍ତି ଏବଂ କିଛି ଯାଗାରେ ଲୋକମାନଙ୍କୁ ସାଙ୍ଗେ ସାଙ୍ଗେ ରସିଦ ମଧ୍ୟ ମିଳିଯାଇଥାଏ